ଖେଳ ହେଉଛି ଗୋଟେ ସ୍ୱତନ୍ତ୍ର ବ୍ୟୟାମ ଭଳି ତାକୁ ଆମେ ନେଇ ପାରିବା ଖେଳ ହେଉଛି ଗୋଟେ ଯେଉଁଟାକି ଆମେ ଯେତେବେଳେ ବି ଖେଳିବା ଖେଳଟା ହେଉଛି ଏକ ସମ୍ପୂର୍ଣ୍ଣ ଶରୀର ହୃଷ୍ଟପୃଷ୍ଟ ରହିବା ସହିତ ଫିଜିକାଲ୍ ଫିଟନେସ୍ ରହିବ ତା' ସହିତ ଆପଣଙ୍କର ଯେତେବେଳେ ବି ଖେଳରେ ଆପଣ ଖେଳୁଛନ୍ତି ମୁଣ୍ଡର ଉପରେ ଯାହାର ପ୍ରଭାବ ଥାଏ ତା' ବି ଠିକଠାକ ରହିବ ରକ୍ତ ସଞ୍ଚାଳନ ଠିକ ରହିବ ଏବଂ ଶରୀର ଓଜନ ହେବ ନାହିଁ ମେଦ ବହୁଳ ହେବ ନାହିଁ ଚର୍ବି ହେବ ନାହିଁ ଏବଂ ମନ ସ୍ଥିର ରହିବ ଆନନ୍ଦ ରହିବ ଖେଳ ଯେତେବେଳେ ଯେକୌଣସି ଖେଳ ଖେଳନ୍ତୁ କିନ୍ତୁ ଖେଳିଲେ ଶରୀର ଠିକଠାକ ରୁହେ